ଭାଇ ପେଟ୍ରୋଲ୍ ଗୋଟେ ଦୁଇ ଶହ ଟଙ୍କାରେ ପକାଇଲେ ଏଇନା ଭାଇ ପେଟ୍ରୋଲ୍ ରେଟ୍ କେତେ ରେଟ୍ ଅଛି କଣ ଏତେ ରେଟ୍ ହେଇଗଲାଣି ପଚାଶ ଟଙ୍କା ଷାଠିଏ ଟଙ୍କାରେ ଆମେ ଲିଟର୍ ପକଉଥିଲୁ ତେଲ ଗାଡ଼ିରେ ଏଇନା ଶହେ ଟଙ୍କା ହେଲାଣି ଆମେ କେମିତି ସାଧାରଣ ଲୋକ ଚଳିବୁ କହିଲେ ସାର୍ ଆପଣମାନଙ୍କର ଲାଭ ନେଇକରି ତ ସବୁ ରେଟ୍ ବଢ଼ୁଛି ଆଉ ପଚାଶ ଟଙ୍କା ସମସ୍ତଙ୍କର ଲାଭ ରହି ରହିକା ଶହେ ଟଙ୍କା ହେଇ ଯାଉଛି ଆଉ ସେଥିପାଇଁ ଆମେ ଜନସାଧାରଣ ମାନେ ହିଁ ହଇରାଣ ହେବୁନା ଆଉ ନାଇ ନାଇ ପେଟ୍ରୋଲ୍ ଏତେ ରେଟ୍ ହେଲାଣି ଯେ ଆଉ ଗାଡ଼ି ଚଳେଇବାକୁ ବି ଭୟ ଲାଗିଲାଣି ତେଣୁ ମୋର ତ ଗୋଟେ ସ୍କୁଟି ଅଛି କିନ୍ତୁ ମୋତେ ଆଉଗୋଟେ ପୁଅ ପାଇଁ ଇଏ ଗୋଟେ ଗାଡ଼ି କିଣିବାକୁ ଇଚ୍ଛା ଥିଲା ଯେ ଏ ପେଟ୍ରୋଲ୍ ରେଟ୍ ଶୁଣିକି ଆଉ ଗାଡ଼ି କିଣିବାକୁ ହିଁ ଇଚ୍ଛା ହେଉନି ଡ଼ିଜେଲ୍ ରେଟ୍ ବି ବଢ଼ିଗଲାଣି ମାନେ ଅଟୋ ଡ଼ିଜେଲ୍ ରେଟ୍ ବଢ଼ିଲା ମାନେ ପାସେଞ୍ଜର୍ ଅଟୋଫୋଟୋ ସବୁ ଭଡ଼ା ବି ବଢ଼ିଗଲାଣି ମାନେ ନିଜେ ତ ଗାଡ଼ିରେ ପେଟ୍ରୋଲ୍ ପକେଇକି ଚାଲିବୁ ଯଦି ବାଟ ଦୂର ଜାଗାକୁ ଗଲେ ଅଟୋ ଭଡ଼ା ବି ଗାଡ଼ି ଭଡ଼ା ବି ବଢ଼ିଗଲାଣି ଯେହେତୁ ଡ଼ିଜେଲ୍ ରେଟ୍ ବି ବଢ଼ିଗଲାଣି

ଗାଡ଼ି ଚଲେଇବା ଏଥର ବନ୍ଦ କରିଦେବା ଆଉ କଣ କରିବା ଏତେ ରେଟ୍ ରେ ତ ଆଉ ପେଟ୍ରୋଲ୍ ପକେଇକି ଆଉ କାମକୁ ଯାଇହେବନି ଗଭ୍ମେଣ୍ଟ ତ କିଛି ବୁଝୁନି ଆଉ ସରକାର ଯଦି ବୁଝିଥାନ୍ତା ରେଟ୍ କଣ ତାହେଲେ ବଢ଼ଉଥାନ୍ତା କଣ ଲୋକ ଯିଏ ଗୋଟେ ଗରିବ ଲୋକ ଗୋଟେ କୁଆଡ଼େ ଗୋଟେ ରାସ୍ତା ମାନେ ଭଡ଼ା ତ ଏକରେ ଅଧିକ ପଡ଼ୁଛି ସେ ନିଜେ ଯେତେବେଳେ ଏକୁଟିଆ ଯିବାକୁ ଚାହୁଁଛ ପେଟ୍ରୋଲ୍ ରେଟ୍ ଅଧିକ ଆଉ ମାନେ ଗୋଟେ ପେଟ୍ରୋଲରେ ବି ଏମିତି ଭେଜାଲ୍ ଆସିଲାଣି ଯେ ଯଦି ଗୋଟେ ପେଟ୍ରୋଲ୍ ଲିଟର୍ ଟେ ଆମେ ପକଉଛେ ଯେଉଁଠି ଦଶ କିଲୋମିଟର ଆଗରୁ ଯାଉଥିଲା ଏଇନା ସାତ ଆଠ କିଲୋମିଟର ଯାଉଛି

ସେଇଦିନୁ ଠିକ୍ କହିଲେ ସାର୍ ଆମେ ବି ଯଦି ଗାଡ଼ି ଚଲେଇବା କମ୍ କରିବା ଅଟୋମେଟିକ୍ ପେଟ୍ରୋଲ୍ କମ୍ ୟୁଉସ୍ ହେବ ଓ ହଉ ମୁଁ ଯାଉଛି ମୋତେ ଟାଇମ୍ ହେଲାଣି ମୁଁ ଯାଉଛି